ଆଉ ଭଉଣୀ ଦେଖ୍ ମୁଁ ଗୋଟେ ଶାଢ଼ୀ ଆଣିଛି ତିନିଶହ ଟଙ୍କାରେ ଆଉ ଏ ଶାଢ଼ୀର ଦାମ୍ ଏତେ କମ୍ କିନ୍ତୁୁ ଯିଏ ଦେଖୁଛନ୍ତି କହୁଛନ୍ତିି ବହୁତ ଭଲ ହେଇଛି ତୋର ଇଚ୍ଛା ହେଉଛି କି ଦେଖ୍ ତୁ ଯଦି ହେବ ଏମିତି ଗୋଟେ ଶାଢ଼ୀ ଆଣେ ଦେଖ୍ ତାର କେତେ କାନି କେତେ ଭଲ ସୁନ୍ଦର ହେଇଛି ଆଉ ସବୁ ତାର ଆଞ୍ଚଲ ଭଲ ଅଛି କେମିତି ସବୁ

ଆଉ ମୁଁ ପୁରୀରୁ ଆଣିଥିଲି ଆଉ ଯଦି କହିବୁ ମୁଁ ପୁରୀ ପୁଣି ଯିବି ତ ତୋ ପାଇଁ ଧରି ଆସିବି ଆଉ ଗୋଟେ ଦେଖେ ଯଦି ତୋତେ ଭଲ ଲାଗୁଛି ତ କହ ଆଉ ସମସ୍ତେ କିନ୍ତୁ ପସନ୍ଦ କରୁଛନ୍ତି ଏ ଶାଢ଼ୀଟା